ଗ୍ୟାସ୍ ସିଲିଣ୍ଡରରୁ କିପରି ସୁରକ୍ଷିତ ରହିବା ରୋଷେଇ କରିବା ଆଗୁରୁ ଭଲ କରି ଦେଖିନେବା କେଉଁଠି ଲିକ୍ ହଉଛି କେମିତି ନହେଲେ ସେତେବେଲେ ଗ୍ୟାସ୍ରେ ନିଆଁ ଲଗାଇବା ବଲେ କେଉଁଠି ନିଆଁ ଲାଗିଗଲେ ପୁରା ବ୍ଲାଷ୍ଟ ହେଇଯିବ ଆଉ ଯିଏ ରୋଷେଇ କରିବ ତା'ର ମୃତ୍ୟୁ ହୋଇପାରେ ସେଥିପାଇଁ ଗ୍ୟାସ୍ ଭଲ କରି ଚେକ୍ କରି ଦେଖିବା ସବୁବେଲେ ରୋଷେଇ କରିବା ଆଗରୁ ଓ ଗ୍ୟାସ୍ ପାଖରେ କେତେବେଳେ ବି ନ ଚେକ୍ କରି ନିଆଁ ଲଗାଇବା ନାହିଁ ଓ ଶୋଇବା ଆଗରୁ ଗ୍ୟାସ୍ ଭଲ କରି ଅଫ୍ କରି ଦେବା ନହେଲେ କେତେବେଲେ ରାତିରେ ଅଫ୍ ନକଲେ ଗ୍ୟାସ୍ ଲିକ୍ ହେବ ଓଭର ଲିକ୍ ହେଇଗଲେ ଗ୍ୟାସ୍ ସିଲିଣ୍ଡର ଫାଟି ଫାଟିଯିବ ଓ ଘର ଭିତରେ ଯିଏ ଯିଏ ରହିବ ସମସ୍ତେ ମରିଯିବ ଶୋଇବା ଆଗରେ ସବୁବେଲେ ଗ୍ୟାସ୍ ସିଲିଣ୍ଡର ଅଫ୍ କରି ଶୋଇରହିବା କି ସବୁବେଲେ ଚେକ୍ କରି ନେବା ସମସ୍ତେ ଚେକ୍ କରି ଦେଖିବ ସବୁବେଲେ ଶୋଇବା ଆଗରୁ ରୋଷେଇ କରିବା ଆଗରୁ